ପୌରାଣିକ ପୁସ୍ତକ ହେଇଚି ଆମର ରାମାୟଣ ରାମମି ରାଜ୍ୟର ଅଧିପତି ଜନକଙ୍କର କନ୍ୟା ପରମ ସୁନ୍ଦରୀ ସର୍ବ ଗୁଣଲୋକ ସୀତାଙ୍କୁ ବିବାହ କରିଥିଲେ ରାମ ବନଜୀବୀ ଶୁଣି ସୀତା ଏବଂ ଲକ୍ଷଣ ତାହାଙ୍କ ସଙ୍ଗରେ ଯିବା ପାଇଁ ପ୍ରାର୍ଥନା କଲେ ସେ ବାରମ୍ବାର ବାରଣ କଲେ ହଁ ସେମାନେ ତାଙ୍କ ସଙ୍ଗରେ ବନକୁ ପ୍ରସ୍ଥାନ କଲେ ପ୍ରିୟତମ ପୁତ୍ର ରାମଙ୍କର ବନବାସ କଷ୍ଟ କଥା ଭାଲି ଭାଲି ଦଶରଥ ପ୍ରାଣ ତ୍ୟାଗ କଲେ ଭରତ ଏ ସମୟରେ ରେ ଥିଲେ ରାମଙ୍କର ବନବାସ ସମ୍ବାଦ ପାଇଁ ସେ ଅଯୋଧ୍ୟାକୁ ଆସି ଦେଖିଲି ଯେ ଗଭୀର ଶୋକର ଛାୟା ଅଯୋଧ୍ୟାକୁ ଅନ୍ଧକାର କାରମୟ କରି ରଖ ଅଛି ବଥ ଚିତ୍ତରେ ଭାରତ ରାମଙ୍କୁ ଗୃହକୁ ଲେଉଟେଇ ଆଣିଲେ ନିମନ୍ତେ ମନକୁ ଗମନ କଲେ ଚିତ୍ରକୁୁଟ ପ୍ରବତରେ ଉପସ୍ଥିତ ହୋଇ ଭରତ ଦେଖିଲି ଯେ ରାମ ସେଠାରେ ରାଜ ବେଶ ତ୍ୟାଗ କରି ଋଷି କୁମାରମାନଙ୍କ ପରି ଦିନ ଭାବରେ ଜୀବନଯାପନ କରୁଅଛନ୍ତି ଭାରତ ରାମଙ୍କର ଚରଣଧରି ଗୃହକୁ ଲେଉଟିବା ନିମନ୍ତେ ବ୍ୟାକୁଲ ଭାବରେ ବାରମ୍ବାର ପ୍ରାର୍ଥନା କଲେ କିନ୍ତୁ ରାମ କୌଣସି ପ୍ରକାର ସମତ୍ନ ହୋଇ ପିତାଙ୍କର ଅଙ୍ଗୀିକାର ପାଳନ କରିବା ନିମର୍ତ୍ତ ବନରେ ରହିଛି ଏବଂ ଭରତଙ୍କୁ ନାନା ପ୍ରକାର ବୁଝାଇ ଅଯୋଧ୍ୟାକୁ ପଠାଇ ଦେଲେ ନିର୍ଭୋପ ଓ ନିସ୍ଵାର୍ଥ ଭାତୃ ଭକ୍ତ ଭରତ ଅଯୋଧ୍ୟାକୁ ଫେରି ଆସି ରାମଙ୍କର ପାଦୁକାଲୁ ସିଂହାାସନରେ ସ୍ଥାପନ କରି ରାମଙ୍କର ଦାନ ଦାନ ପ୍ରାୟ ଜାଲକାର୍ଯ୍ୟ ବିବାହ କରିବାକୁ ଲାଗିଲେ ଏବଂ ରାମଙ୍କ ପର ରାଜାଭୋଗ ପରିତ୍ୟାଗ କରି ବଲ୍କନ୍ ବସନ୍ ପରିଧାନ ଓ ଭଲ ମଲାହହାର କରି ଜୀବନଯାପନ କଲେ ତା ତାହାଙ୍କର ଏହି ପ୍ରକାର ସ୍ଵାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମୟ ହୋଇ ଧନ୍ୟଧନ୍ୟ କହିବାକୁ ଲାଗିଲେ